ଆମର୍ ଗାଁ ମନକେ ଚାଷୀ ଲୋକମାନେ ବି ବେଶୀ ଅଛନ୍ ଛୁଆପିଲାନୁ ବି ଚାଷ୍ ଛୁଆମାନେ ବି ଅଛନ୍ ପାଏନ୍ କାଏନ୍ ବି ସୁବିଧା ଅଛେ ଆମର୍ ଇ ଚାଷୀନ ଆମ ଚାଷୀ ଥି ବହୁତ୍ ଲୁକେ ଭି ଚାଷ୍ କରାହେଉଛେ ବହୁତ୍ ଲୋକ୍ ଚାଷ୍ କରୁଛନ୍ ଚାଷୀ ଥି ଆମେ ଠିକ୍ ଅଛେ ପାଏନ୍ କାଏନ୍ ବି ସବୁ ସୁବିଧା ଅଛେ ଚାଷୀ କ୍ଷେତ୍ରନୁ ସବୁ ସୁବିଧା ଅଛେ ପାଏନ୍ କାଏନ୍ ସମସ୍ତେ ଚାଷ୍ କରୁଁଛୁ ଆମର୍ ଗାଁଥି ଆମର୍ ଏଇ ଗାଁ ମାନ ଚାଷୀ ଭଲ ଭାବେ ହେଉଛେ ଚାଷ୍ କରାହେଉଛେ ପାଏନ୍ କାଏନ୍ ବି ସୁବିଧା ଅଛେ ପାଣିର ଭି ପ୍ରୋବ୍ଲେମ୍ ନାହିଁ ହେବାର୍ ଠିକ୍ ହିସାବେ ଆମର୍ ପାଏନ୍ କାଏନ୍ଟା ଆସୁଛେ ଆର୍ ଠିକ୍ ହିସାବରେ ଆମର୍ ଫସଲଟା ବି ହେଉଛେ ଚାଷ୍ଟା ଚାଷ୍ ହିସାବେ ଆମେ ଭଲ ଭାବେ ଯତନ୍ ଭି ନଉଛୁଁ ଚାଷ୍ ଚାଷ୍ କରବାର୍ ଲାଗି ଚାଷ୍ ଯତନ୍ ନେଉଛୁଁ ବୋଲି କରି ଆମର୍ ଚାଷ୍ଟା ବଢ଼ିପାରୁଛେ